ଦେଖନ୍ତୁ ଦେଖିବାକୁ ଗଲେ ଆଜିକାଲି ଆମ ଟେକ୍ନୋଲୋଜି ବହୁତ ପରିବର୍ତ୍ତନ ହେଲାଣି ଦିନକୁ ଦିନ ଆମର ସେଇ ମାନେକି ଆମ ଟେକ୍ନୋଲୋଜି ମାନେକି ଜମାନା ପରିବର୍ତ୍ତନ ସତ୍ତ୍ୱେ ସତ୍ତ୍ୱେ ଟେକ୍ନୋଲୋଜି ମଧ୍ୟ ଚେଞ୍ଜ ହେବାରେ ଲାଗିଚି ଯାହାଦ୍ୱାରା କି ସମସ୍ତେ ବହୁତ କିଛି ପାଇପାରୁଛନ୍ତି ଏବଂ ଆମେ ଜାଣିଛୁ ଯେ ଜାଣିଛୁ ଯେ ଲୋକମାନେ ଯେନ୍ତାକି ଆଗେକାଲେ ହଲ ସାହାଯ୍ୟରେ କ୍ଷେତ ଚାଷ କରୁଥିଲେ କିନ୍ତୁ ଧୀରେ ଧୀରେ ଟେକ୍ନୋଲୋଜି ଏତେ ଡେଭ୍ଲପ ହେଲା ଯେ ସେମାନେ ଟ୍ରାକ୍ଟର କିମ୍ବା କୌଣସି ମିସିନ୍ ସାହାଯ୍ୟରେ ଚାଷ କଲେ ଏବଂ ସେଥିର୍ ଦ୍ୱାରା କୃଷକମାନଙ୍କୁ କୃଷକମାନଙ୍କ ପାଇଁ ସେଇଟା ଟିକେ ସରଳ ମଧ୍ୟ ହେଇଗଲା ସେମାନେ ସେମାନେ ବହୁତ ପରିଶ୍ରମ କରୁଥିଲେ ସେଇ ପରିଶ୍ରମଟା ଅଧା ମାତ୍ରାରେ କମିଗଲା ଏବଂ ଆମ ଆମେ ସମସ୍ତେ ଜାଣିଛୁ କି କୃଷକ ଭାଇମାନେ ହେଉଛନ୍ତି ଆମ ଦେଶର ସର୍ବଶ୍ରେଷ୍ଠ ବ୍ୟକ୍ତି ଯାହାଙ୍କ ଦ୍ୱାରା କି ଆମେ ଖାଇପାରୁଛୁ ସେମାନେ ବହୁ କଷ୍ଟ କରି ଫସଲ ଉତ୍ପାଦନ କରୁଥିଲେ ଏବଂ ଏବେ ତାଙ୍କର ସେହି ବହୁତ ପରିଶ୍ରମଟା ଅଳ୍ପ ମାତ୍ରାରେ କମିଯାଇଛି ଏବଂ ଆମେ ଜାଣିଛୁ କି ଦେଖନ୍ତୁ ଟେକ୍ନୋଲୋଜି ଯେତେ ଡେଭ୍ଲପ କଳା କଲାଣି ଆଗେ ଲୋକେ ଚାଲି ଚାଲି ଯାଉଥିଲେ ଏବେ ସେମାନେ ବାଇକ୍ରେ କିମ୍ବା କୌଣସି ଅନ୍ୟ ଯାନବାହନରେ ଯିବା ଆସିବା କରୁଛନ୍ତି ବାଇକ ବସ୍ ଟ୍ରେନ ଏରୋପ୍ଲେନ ଇତ୍ୟାଦି ମଧ୍ୟ ହୋଇଗଲା ତାପରେ ଟେକ୍ନୋଲୋଜି ଏତେ ଡେଭ୍ଲପ କଲା ଯେ ଲୋକେ ଆଗେ ଲୋକେ ଆଗେ ପାଣି ପିଇବା ପାଇଁ ପାଉନଥିଲେ ମାନେ କି ସେମାନେ ପୋଖରୀରୁ ହଉ କିମ୍ବା କୌଣସି ନଦୀରୁ ପାଣି ଆଣିକି ପିଉଥିଲେ କିନ୍ତୁ ଟେକ୍ନୋଲୋଜି ଡେଭ୍ଲପ ହେବା ଦ୍ୱାରା ସେମାନେ ସେମାନଙ୍କ ଘରକୁ ପାଣି ଏବେ ପହଞ୍ଚୁଚି ପ୍ରତି ଗାଁ ଗାଁରେ ପ୍ରତି ଗାଁ ଗାଁରେ ଆମର ସେଇ ପାଣି ଟାଙ୍କି ହେଲା ଏବଂ ଏହି ପରିବର୍ତ୍ତନ ଯୋଗୁଁ ସମସ୍ତଙ୍କ ଜୀବନରେ ବହୁତ ଗୁଡ଼ାଏ କାର୍ଯ୍ୟ ମଧ୍ୟ ହେଲା